ମୁଁ ଜଣେ ଚାଷୀ ଘରର ମୋ ସ୍ୱାମୀ ଜଣେ କୃଷକ ବିଲରେ ଯେତେବେଳେ ବି ଆବଶ୍ୟକ ସେତିକି ସମୟରେ ଯାଇ କାମ କରୁ ଯାହାବି ଆବଶ୍ୟକ ସେହି ସେ ଅନୁସାରେ କାମ କରୁ ଯେତିକି ସମୟ ରହିବା କଥା ସେତିକି ସମୟ ରହୁ ଜି ଆମେ ବିଲରେ ଏହି ସବୁ କାମ କରୁ ଯେ ଯେମିତିକି ଫସଲର ହେଉ ବିଭିନ୍ନ ପନିପରିବା ହେଉ କିମ୍ବା ମକା ଚାଷ ହେଉ କିମ୍ବା ଧାନ ଚାଷ ହେଉ କି ମୁଗ ବିରି କୋଳଥ ସୋରିଷ ଇତ୍ୟାଦି ସବୁ ପ୍ରକାର ଚାଷ କରୁ ବିଲରେ ଆମେ ସେସବୁ କେମିତି ଧ୍ୟାନ ନଉ ସେ ବିଷୟରେ ଆମେ ତାର କେମିତି ଯତ୍ନ ନେବା କୌଣସି ଯେ ପଶୁପକ୍ଷୀ ଯେମିତି ଭିତରକୁ ନ ପଶି ପାରିବେ ସେଥିପାଇଁ ଆମେ ବାଡ଼ ଦେବା ଆମ ଘାସ ଚାଁଛିବା ହିଡ଼ ସଫା କରିବା ହିଡ଼ ସଫା କରିବା ଆଉ ଯଦି କୌଣସି କୀଟପତଙ୍ଗ ଗଛକୁ କ୍ଷତି କରୁଥିବେ ତ ସେ ସବୁ ପାଇଁ ଆମେ ବିଭିନ୍ନ ପ୍ରକାର ମେଡ଼ିସିନ ୟୁଜ କରିବା ଆଉ ଯଦି କୌଣସି କୀଟପତଙ୍ଗ ଲାଗିଲେ ତାକୁ ସଫା କରିବା ଗଛମାନଙ୍କର ଧ୍ୟାନ ନେବା ଗଛ ପତ୍ର ରେ ସବୁବେଳେ ଔଷଧ ସିଞ୍ଚନ କରିବା ତାକୁ ପାଣି ଦେବା ଠିକ ଟାଇମରେ ଯତ୍ନ ନେବା ଏବଂ ଏବଂ ଯଦି କେବେ ଜୋରେ ଖରା ହେଲା ତ ତେବେ ଆମେ ଠିକ ସମୟରେ ପାଣିଦେବା ଯଦି କେବେ ଜୋରେ ବର୍ଷା ହୋଇଯାଏ ତ ଆମେ ଯେତିକି ଆବଶ୍ୟକ ପାଣି ସେତିକି ରଖିବା ବାକି ପାଣିତକ ନିଷ୍କାସିତ କରିଦେବା ନଚେତ ଗଛ ସବୁ ନଷ୍ଟ ହେଇଯାଇପାରେ ଆଉ ଯଦି ଏସବୁ ଏପରି ଯତ୍ନ ନେବା ଯଦି କୌଣସି କୀଟପତଙ୍ଗ ଗଛକୁ କାଟିବା ସେଗୁଡ଼ିକୁ ଦେଖି ତାକୁ ସଫା କରିବା ଭଲ ଭାବରେ ଯତ୍ନ ନେବା ଆମକୁ ଏହି ଚାଷ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଠିକ ଲାଗୁଛି ଚାଷ ଚାଷ ଆମେ ପ୍ରଭାବିତ କରୁଛି ଆମକୁ ପ୍ରଭାବିତ ଏହି ପ୍ରକାରରେ କରୁଛି